ମୋର କୌଣସି ପ୍ରିୟ ଶୈଳୀ ନାହିଁ କିନ୍ତୁ ଯଦି ମୋତେ ଜୀବନ ସାରା କେବଳ ଗୋଟିଏ ଶ୍ରେଣୀର ପୁସ୍ତକ ପଢ଼ିବାକୁ ପଡ଼େ ତେବେ ମୁଁ ଭାରତବର୍ଷର ମହାପୁରୁଷ ମାନଙ୍କର ଜୀବନୀ କାହାଣୀ ପଢ଼ିବାକୁ ବେସ୍ ପସନ୍ଦ କରିବି କାରଣ ଏଥିରୁ ମୋତେ ଅନେକ କିଛି ଶିଖିବାକୁ ମିଳିଥାଏ